ହେଲୋ ହଁ ଆରେ ଆପଣ କରିଥିଲେ ମୁଁ ତ ଅଛି ମୋର ତ ରେଷ୍ଟୁରାଣ୍ଟ୍ ଅଛି ନାଁ ଆମ ଦୋକାନରେ ବରା ସିଙ୍ଗଡ଼ା ଫାଷ୍ଟ୍ ଫୁଡ୍ ବି ଅଛି ଚାଓମିନ୍ ମଞ୍ଚୁରିଆନ୍ ଦୋସା ଯାହା ଖାଇପାରିବେ ଆଉ ବରା ସିଙ୍ଗଡ଼ାର ଗୋଟେକୁ ଦଶ ଦଶ ଟଙ୍କା ଆଉ ଚାଟ୍ ବି ମିଳୁଛି ସେଟା ତିରିଶ ଟଙ୍କା ଚାଉମିନ୍ ଚାଳିଶ ଟଙ୍କା ଆଉ ମଞ୍ଚୁରିଆନ୍ ପଚାଶ ଟଙ୍କା ଏମିତି ସବୁ ରେଟ୍ ଅଛି ଦୋସା ଚାଳିଶି ଟଙ୍କା କମ୍ ତ କ'ଣ ସବୁ ଓଡ଼ିଶାରେ ତ ସେମିତି କିଛି ମାନେ ଚାକିରୀ ଫାକିରୀ କାମର କିଛି ସୁବିଧା ନାଇଁ ସେଠି ସମସ୍ତେ ଦାଦନ କାମ କରିବାକୁ ପଳାଉଛନ୍ତି ତ ତ ପଇସା ପତ୍ରର ଅସୁବିଧା ରହୁଛି ସେଇଥିପାଇଁ ଏମିତି ରେଟ୍ ରଖିଛୁ ଆଉ ଓହୋ କୋଉଠି ଓହୋ ହଁ ହଁ ହଁ ହଁ ସେଠି କ'ଣ ଭଲ ପଇସା ଇନ୍କମ୍ ହୋଇପାରିବ

ପନ୍ଦର ହଜାର ତାଠୁ ଅଧିକା ଟିକେ ହୋଇଥାନ୍ତା ହେଲେ ଭଲ ହୋଇଥାନ୍ତା ଆଉ ହୋଟେଲ୍ରେ କେମିତି ହୋଟେଲ୍ର ଓ ହଁ ଅଫର୍ ତ ଭଲ ଅଛି ଦେଖିବା କ'ଣ ହେଉଛି ହଁ ମୁଁ ହଁ ହଁ ମୁଁ ଏଇ ନମ୍ବର୍ଟା ସେଭ୍ କରିକି ରଖିବି ଯିବାର ଥିବ ପ୍ରୋଗ୍ରାମ୍ ଲଗେଇବି ହେଲେ ଫୋନ୍ କରିବି

ହଁ

ହଁ ହଁ ହଁ ହଉ ହେଲେ ହଉ ହଉ ଠିକ ଅଛି ମ୍ୟାଡମ୍